ହଁ ଆପଣ ପରିବା ଭାଇ କହୁଛନ୍ତି ତ ହଁ ପରିବା କେତେ ଭଲ ତାଜା ଅଛି ପରିବା ଅଛି ତ

ଆଜ୍ଞା ନାହିଁ ଆମ ଘରେ ଟିକେ ରୋଗୀ ଅଛନ୍ତି ତ ସେଥିପାଇଁ ମୋତେ ଟିକେ ତାଜା ପରିବା ଦରକାର

ହଁ ମୋତେ ଟିକେ ଭଲ ଭଲ ପରିବା ତାଜା ପରିବା ଟିକେ ଦରକାର ମୁଁ ସବୁଦିନ ପାଇଁ ନେବି ପନ୍ଦର ଦିନ ହେଲାଣି ଆମ ଘରେ ରୋଗୀ ପଡ଼ିଛନ୍ତି ତ ଆଜ୍ଞା ଆଉ ଟିକେ ସନ୍ତୁଳା ଫନ୍ତୁଳା କରିବା ପାଇଁ ଟିକେ ତାଜା ପରିବା ଦରକାର

ଗାଜର କେତେ ଅଛି ଗାଜର କେତେ ଅଛି ମଟର ଛୁଇଁ ବାଇଗଣ ସଜନା ଛୁଇଁ କଲରା

ଆଜ୍ଞା ଆପଣ ତ ତାଜା ପାରିବ ରଖୁଛନ୍ତି ନାଁ କିଲେ କିଲେ ଏବେ ଦେଇଦିଅନ୍ତୁ ଆପଣଙ୍କଠୁ ମୁଁ ସବୁବେଳେ ନେବି ଆପଣ କିଲେ କିଲେ ବର୍ତ୍ତମାନ ବାନ୍ଧିଦିଅନ୍ତୁ ତାପରେ ସରିଲେ ଆପଣଙ୍କ ତାଜା ପରିବା ଆଣିବାକୁ ଯିବି

ଏବେ କ'ଣ କ'ଣ ପରିବା ମାନେ ରୋଗୀଙ୍କ ପାଇଁ ନେଲେ କ'ଣ ଭଲ ହେବ

ହଁ ସବୁଥିରୁ କିଲେ କିଲେ ବାନ୍ଧି ଦିଅନ୍ତୁ କେତେ ବାଟ ଆପଣ କେତେ ଏଇଠୁ କେତେ ବାଟ ହେବ

ହଁ ନେବି ନାଁ ହଁ ଆଳୁ ପିଆଜ ବି ନେବି ଯେ କିନ୍ତୁ ମାନେ ଟିକେ ତାଜା ପରିବା ଦରକାର ରୋଗୀଙ୍କ ପାଇଁ

ହଁ ହଁ ମୋତେ ସେଇ ଶାଗ କଲରା ସବୁ ଟିକେ କିଲେ କିଲେ ବାନ୍ଧି ଦିଅନ୍ତୁ ଆଉ ଆପଣ ଆପଣ ଦେବେ ନାଁ ମୋତେ ଯିବାକୁ ପଡ଼ିବ ଆପଣ ଆଣିକି ଦେବେ ନାଁ ମୋତେ ଯିବାକୁ ପଡ଼ିବ

ଠିକ ଅଛି ଆପଣ ଆଚ୍ଛା

ହଉ ଠିକ୍ ଅଛି ଆପଣ ଆସନ୍ତୁ

ଠିକ୍ ଅଛି